ମୋର ଏକ ଗୁରୁତ୍ଵପୂର୍ଣ୍ଣ ସମୟ ହେଲା ମୋର ପ୍ଲସ୍ ଟୁ ଆଡ଼ମିସନ୍ ମୁଁ ମେଟ୍ରିକ୍ କ୍ଲାସ୍ରେ ଭଲ ମାର୍କ ଆଣିଥିଲି ଆଉ ତାପରେ ମୁଁ କେଉଁଠି ପଢ଼ିବି ଆଗକୁ କ'ଣ କରିବି ସେ ବିଷୟରେ ମୁଁ କିଛି ଜାଣିନଥିଲି ତ ସେଥିପାଇଁ ମୋ ବାପା ମାଆ ଆଉ ସମସ୍ତେ ଟିଚରଙ୍କର ପରାମର୍ଶ ନେଲି ସମସ୍ତେ ମୋତେ ସବୁ ପାଠପଢ଼ା ବିଷୟରେ ବୁଝେଇଲେ ଏବଂ କେଉଁଠି ଆଡ଼ମିସନ୍ କଲେ ସବୁ ଭଲ ହେବ ମୋର ଭବିଷ୍ୟତ ଉଜ୍ୱଳ ହେବ ସେ ବିଷୟରେ ସମସ୍ତେ ମୋତେ ବୁଝେଇଲେ ଏବଂ ସହଯୋଗ ମଧ୍ୟ କଲେ ମୁଁ ପ୍ରଥମେ ଜାଣିନଥିଲି କେଉଁଟା ପଢ଼ିଲେ କ'ଣ ହେବ ତ ସାଇନ୍ସ ସାର୍ ମୋତେ ସାଇନ୍ସ ବିଷୟରେ ବୁଝେଇଲେ ଏବଂ ଆର୍ଟ୍ସ୍ ସାର୍ ଆର୍ଟ୍ସ୍ ବିଷୟରେ ଯେଉଁ ସାର୍ କମର୍ସ ନେଇଥିଲେ ସେ ସାର୍ କମର୍ସ ବିଷୟରେ ମଧ୍ୟ ବୁଝେଇଲେ ତ ମୁଁ ଭାବିଲି ସାଇନ୍ସ ପଢ଼ିଲେ ସବୁଠାରୁ ଭଲ ହେବ ଏବଂ ଶେଷରେ ମୋର ନିଷ୍ପତି ହେଲାକି ମୁଁ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଆଡ଼ମିସନ୍ କରିବି ବୋଲି ଆଉ ସବୁ ସରିଲା ପରେ ମୁଁ ସାଇନ୍ସ କରିବି ବୋଲି ଫାଇନାଲ୍ କଲି ସମସ୍ତଙ୍କ ପରାମର୍ଶ ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଲି ଆଉ ସବୁ ସରିଲା ମୁଁ ଆଡ଼ମିସନ୍ ମଧ୍ୟ କଲି ଏବଂ ଭଲସେ ପାଠ ମଧ୍ୟ ପଢ଼ିବି